ଜଣେ ବାଇକ୍ ଚାଳକ ହିସାବରେ ଆମେ ସମ୍ମୁଖୀନ ହେଉଥିବା ସବୁଠୁ ଖରାପ ଜିନିଷ ହେଲା ଖରାପ ରାସ୍ତା ଖରାପ ରାସ୍ତା ସରକାର ସରକାରର ବହୁତ ପଇସା ଖର୍ଚ୍ଚ କରିଛି ହେଲେ କିଛିଟା ଦଲାଲି ତାଙ୍କ ଏହି ସରକାର ଆଉ ପବ୍ଲିକ୍ଙ୍କ ମଧ୍ୟରେ ରହି ବହୁତ ପଇସା ଖାଇ ରାସ୍ତାକୁ ବହୁତ କମ୍ ପଇସାରେ କରି ରାସ୍ତାକୁ ବହୁତ କମ୍ ଦିନରେ ଖରାପ କରିଦେଉଛନ୍ତି ଏହା ଫଳରେ ପାଣିପାଗ ଖରାପ ଟ୍ରାଫିକ୍ ଖରାପ ପାଣିପାଗ ଖରାପ ରାସ୍ତା ସଂକିର୍ଣ୍ଣ ହେଉଛି ଯାହା ଫଳରେ ବହୁତ ବାଇକ୍ ଆକ୍ସିଡ଼େଣ୍ଟ୍ ହେଉଛି ଏଥିରେ ଏହାର ମୁକାବିଲ କରିବା ପାଇଁ କ'ଣ ସତର୍କତା ସତର୍କତା ଆଉ କ'ଣ ସତର୍କତା ତ ଯାହା ସମସ୍ତେ ବୁଝୁଛନ୍ତି ସେଇଆ ଆଉ